ମୋ ପରିବାର ପାଇଁ ସ୍ୱାଦିଷ୍ଟ ମସଲା ଦେଇ ତରକାରୀ ତିଆରି କରିଥାଏ ମୋ ପିଲାମାନେ ଖାଇକିନି ବହୁତ ଖୁସି ହୋଇଥାନ୍ତି ମୋ ଆଖପାଖ ଲୋକମାନେ ବି ମୋ ତରକାରୀ ନେଇ ଖାଇକିନା ବହୁତ ଖୁସି ହୁଅନ୍ତି ବହୁତ ସ୍ଵାଦିଷ୍ଟ ମସଲା ଦେଇ ବହୁତ ସ୍ଵାଦିଷ୍ଟ ଜିନିଷ ତିଆରି କରିଥାଏ ମୋ ଆଖପାଖ ଲୋକମାନେ ମୋ ପାଖରୁ ମସଲା ନେଇ ସେମାନେ ବହୁତ ସ୍ଵାଦିଷ୍ଟ ମସଲା ତରକାରୀ ତିଆରି କରନ୍ତି